ହଁ ହ୍ୟାଲୋ ହଁ ହଁ କହୁଥିଲି କୁହନ୍ତୁ କିଏ କହୁଥିଲେ ହଁ ହଁ ହଁ କୁହନ୍ତୁ ଆଚ୍ଛା ଆଚ୍ଛା କେବେ ଦରକାର ଆପଣଙ୍କୁ ଆଚ୍ଛା ଏଇ ପଚିଶ ତ ହଁ ମିଳିଯିବ କେତେ କେଜି କହିଲେ ଆଚ୍ଛା ଆଚ୍ଛା ପନ୍ଦର କେଜି ଠିକ୍ ଅଛି ଆପଣଙ୍କୁ ମିଳିଯିବ ଆଉ କେଜି ପିଛା ଆମର ଏବେ ତ ଜାଣିଚନ୍ତି ରେଟ୍ ଅଛି ପାଞ୍ଚ ଶହ ଚାଳିଶି ଅଛି ତ ଆପଣ ପନ୍ଦର କେଜି ହଁ ପନ୍ଦର କେଜି ଯଦି ନେବେ ମାନେ କିଛି ଡିସ୍କାଉଣ୍ଟ କରିବା ଆଉ ଡିସ୍କାଉଣ୍ଟ କଲେ ଦେଖନ୍ତୁ ଗୋଟେ କାଟିବା ହଜାରେ ଏପଟ ସେପଟ କରିବା ଆଉ ହଜାରେ ଟଙ୍କା ବୋଲି କହିଲେ ଦେଖ ଏବେ ତମେ ଯେଉଁ ଯେଉଁଠି ବି ଯିବ ଯେଉଁଠି ବି ଯିବ ଆପଣ

ହଁ ବୁଝିଲି ଯେ ଦେଖ ପାଖାପାଖି ବି ଦେଖିବ ତମେ ବୁଝିବ ନା ପାଞ୍ଚ ଶହ ଉପରେ ହିଁ କରୁଛନ୍ତି ତା ମାନେ ଚାଳିଶି ଟଙ୍କା ପଚାଶ ଟଙ୍କା ଏପଟ ସେପଟ ହେଉଛି ପଛେ କିଲୋ ପିଛା ଏବେ ବହୁତ ରେଟ୍ ବଢ଼ିଯାଇଛି ତ ସେଇଥିପାଇଁ ହିଁ କହିବାକୁ ପଡ଼ୁଛି ନହେଲେ ଆପଣ କ'ଣ ଜାଣିନି କି ଡେଲି କଷ୍ଟମର୍ ପରା ଆମର ହଁ ହଁ ସେ ଟାଇମ୍ରେ କହିବି କ'ଣ କହିଲେ ହଁ ହଁ ସବୁ ମିକ୍ସିଂ କରିକି ଦିଆହେଉଛି ଆପଣ ଯଦି ଅଲଗା ବୋଲି କହିବେ ସେଇଟା ସେଇଟା ହଁ ସେଇଟା ବି କିଲୋ ପିଛା ଅଛି ତାର କିଲୋ ପିଛା ଷାଠିଏ ଅଛି ଆପଣଙ୍କୁ କେତେ କେଜି ଦରକାର ସେଇଟା ଆପଣ କେବେ କହିଲେ କେଉଁ ଡେଟ୍ରେ ପଚିଶିରେ ତ ଗୋଟେ କାମ କରନ୍ତୁ ପଚିଶିରେ ଅଛି ନା ତ ମତେ ଆଜି ହଁ ହଁ ଆଚ୍ଛା ଆଚ୍ଛା ତ ମୋତେ ଆଜି କିଛି ଆପଣ କ'ଣ କହିଲେ ହଁ ହଁ ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ ଆପଣ ମୋର ଏଇ ନମ୍ବରରେ ହ୍ୱାଟ୍ସଆପ୍ ଗୁଗଲପେରେ ବି ଅଛି ଫୋନ୍ପେ ବି ଅଛି ଆଡ଼ଭାନ୍ସ କିଛି ପଠାଇଦିଅନ୍ତୁ ହଁ ହଁ ହଁ ହଁ ହଉ ହଉ ଠିକ୍ ଅଛି ହଉ ହଁ ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଠିକ୍ ଅଛି ହଉ ହଉ ହଉ ହଉ ଠିକ୍ ଅଛି